ପୃଥିବୀରେ ଗ୍ରହ ଏବଂ ନକ୍ଷେତ୍ର ଅଛନ୍ତି ଯାହାକି ଲୋକମାନଙ୍କର ସଚେତନତାରେ ସଫଳ ଆଣିଥାଏ ଯାହା ଲୋକମାନଙ୍କର ଭବିଷ୍ୟବାଣୀ ଶିକ୍ଷ୍ୟା ସ୍ୱାସ୍ଥ୍ୟ ବ୍ୟବସାୟ ବିଭାଘର ବ୍ରତ ଲଗ୍ନ ଉପରେ କିଛି ତଥ୍ୟ ମିଳିଥାଏ ଯାହାକୁ ଜାଣି ଲୋକମାନେ ସଚେତନ ହେବାପାଇଁ ଚେଷ୍ଟା କରିଥାନ୍ତି ଗ୍ରହମାନେ ଅଛନ୍ତି ଏବଂ ବହୁତ୍ ନକ୍ଷତ୍ର ଅଛନ୍ତି ସେହି ଭିତରୁ ଶୁଭ ନକ୍ଷତ୍ର ମୋର ପସନ୍ଦର ନକ୍ଷତ୍ର କାରଣ ଏହା ସବୁ କାମ ଶୁଭ ଏବଂ ସଫଳତାରେ ହୋଇଥାଏ ଏଥିରେ ପନ୍ଦରଟି ନକ୍ଷତ୍ର ଅଛନ୍ତି